ଆମର ଓଡ଼ିଆ ଭାଷା ଗୁରୁତ୍ୱପୂର୍ଣ୍ଣ କାହିଁକି ଗୁରୁତ୍ୱପୂର୍ଣ ହେଉଛି ମାତୃଭାଷା ଶିକ୍ଷା ପାଇଁଲେ ଗୁରୁତ୍ୱପୂର୍ଣ୍ଣ କିମ୍ବା କାହିଁକି ନୁହେଁ ବର୍ତ୍ତମାନ ଆମର ଓଡ଼ିଆ ଭାଷା ଏତେ ଆଗକୁ ଯାଇଛି କଳ୍ପନା କରି ହେଉନି କେମିତି କାହାର ଭାଷା ଅନ୍ୟ ଭାଷାରେ ଅଛି ବୋଲି ସେ ଯୋଗୁଁ ଆମକୁ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ଭାବେ ଶିକ୍ଷା ଦେବା ହିଁ ଭଲ ରହିବ